ହଁ କି ଦରକାର ଅଛି ଆପଣଙ୍କର ପୂଜା ସାମାନ ସବୁ ଦରକାର ମାନେ ଆପଣଙ୍କର ଫୁଲ ମାଳି ଗୋଟେ ମାଳି ଦରକାର ଆମ୍ବପତ୍ର ତ ଗଛରେ ମିଳିବ ସେ ପତ୍ର ଯାକ ଏଠି ମିଳିବ ନାହିଁ ଆଉ ସବୁ ଭୋଗ ମିଠା ସବୁ ମିଳିବ ହଁ ହଁ ସବୁ ମିଳିବ ପଞ୍ଚ ମିଷ୍ଟି ଦରକାର ଆପଣଙ୍କର ଆହୁରି କଦଳୀ ନଡ଼ିଆ ପାତାଳି ବି ଗୋଟେ ଦରକାର କର୍ପୂର ଦରକାର କର୍ପୂର ବି ଦେବି ଆଉ କ'ଣ ଦେବି ଚାରି ପାଞ୍ଚ ପ୍ରକାର ଫୁଲ ତ ଦରକାର ଲକ୍ଷ୍ମୀ ପୂଜା ସବୁ ମିଳିବ ପାଞ୍ଚ ପ୍ରକାର ଦରକାର ହଁ ହଁ ସବୁ ମିଳିବ କଦଳୀ ନଡ଼ିଆ ଅଙ୍ଗୁର କମଳା ଆଉ କ'ଣ ଖଜୁରୀ ସେ ଦଶଟା ବେଲେ ଆସ ଆସିକି ନେଇଯା ହଁ ଦୋକାନ ଖୋଲା ଥିବ କ'ଣ କହିଲେ ଆପଣ ଆଗରେ ସବୁ ଦୀପ ଯାକ ଏସବୁ ନିଅନ୍ତୁ ନେଲା ପରେ ସବୁ ଏକା ସହିତ ଦୀପ ପୂଜା ଭୋଗ ଛାଡ଼ିକି ଯେତିକି ହେବ ସେଇଟା ଅଲଗା ହିସାବ କରିଦେବି ଆଉ ଭୋଗଟା ଅଲଗା ହିସାବ କରିଦେବି ହଁ ହଁ କେତେ ଆଉ ହେବ ଦଶ ତିରିଶ ଟଙ୍କା ହେବ ତିଲକ ଚନ୍ଦନ ଏସବୁ ବେଶୀ ରେଟ୍ ନାହିଁ ହଜାର ଦୁଇ ହଜାର ହେଇଥିବ ବେଶୀ ନାହିଁ ହଜାର ଦୁଇ ହଜାର ଭିତରେ ପଡ଼ିଯିବ ହଁ ରଖିବି ଜରୁରୀ ଟିକିଏ ଆସିବା ଚେଷ୍ଟା କରନ୍ତୁ ମୁଁ ବାନ୍ଧିକି ରଖୁଛି ହଁ ହଁ ଲୋକ ମିଳିଲେ ପଠେଇ ଦେବି ହେବ ପଠେଇ ଦେଇପାରିବି ଆମର ଏଠି ପିଲା ଅଛି ପିଲାକୁ ପଠେଇଦେବି